ଆମ ଯାଜପୁର ଜିଲ୍ଲାରେ ସ୍ଵାସ୍ଥ୍ୟ ଅବସ୍ଥା ଆଗ ଅପେକ୍ଷା ବହୁତ ଉନ୍ନତି ହୋଇଛି ଯଦ୍ଦ୍ୱାରା କି ଆମର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟ ଗୋଟିଏ ନୂଆ ବହୁତ ବଡ଼ ବିଲ୍ଡ଼ିଙ୍ଗ୍ ହୋଇକି ସେ'ଠି ହୋଇଛି ଆଗେ ଡାକ୍ତର ନଥିଲେ ଏବେ ସବୁ ସମୟରେ ମଧ୍ୟ ଡାକ୍ତର ରହୁଛନ୍ତି ଉପସ୍ଥିତ ଆପଣ ଯେତେବେଳେ ବି ଯିବେ ଆପଣଙ୍କର ଆପତ୍ତିକାଳୀନ ବା ଜରୁରୀକାଳୀନ ସେବା ଆପଣଙ୍କୁ ମିଳିପାରିବ ଆଉ ଯଦି ପିଏଚ୍ସି କଥା ଦେଖିବା ହୁଏତ ବଡ଼ ବଡ଼ ପଞ୍ଚାୟତରେ ସବୁ ପିଏଚ୍ସି ଖୋଲିଛି ଯେଉଁଠି ସବୁବେଳେ ଡାକ୍ତର ରହୁଛନ୍ତି ଉପକେନ୍ଦ୍ର ମଧ୍ୟ ବହୁତ ଗୁଡ଼ିଏ ଅଛି ପ୍ରତ୍ୟକ ବ୍ଲକସ୍ତରରେ ଆମର ଉପକେନ୍ଦ୍ର ରହିଛି ଯେଉଁଠି କି ସ୍ୱାସ୍ଥ୍ୟସେବା ଭଲ ଦେଉଛନ୍ତି ଆଗେ ଲୋକମାନେ ହୁଏତ ବେସରକାରୀ ଆମ ଯାଜପୁର ଜିଲ୍ଲାରେ ବେସରକାରୀ ଡାକ୍ତରଖାନା ଅଛି ତେଣୁ ଲୋକମାନେ ସେ'ଠିକି ଯିବାକୁ ବେଶି ପସନ୍ଦ କରୁଥିଲେ କିନ୍ତୁ ସରକାରଙ୍କ ତରଫରୁ ଯେଉଁ ସ୍ଵାସ୍ଥ୍ୟସେବାକୁ ଉନ୍ନତ କରାଯାଇଛି ଆମର ସେଥିପାଇଁ ଲୋକ ଏବେ ବେସରକାରୀ ଡାକ୍ତରଖାନାକୁ ଯିବା ଅପେକ୍ଷା ଆମର ସରକାରୀ ଡାକ୍ତରଖାନାରେ ଯାଇକି ସେବା ପାଇ ପାଉଛନ୍ତି ଯେଉଁଟା କି ଲୋକମାନେ ବହୁତ ଭଲ ପାଉଛନ୍ତି ତେଣୁ ସେଥିପାଇଁ ଆମ ଯାଜପୁର ଜିଲ୍ଲା ନିଶ୍ଚିତ ଭାବେ ଗର୍ବ ଅନୁଭବ କରୁଅଛି